ଓଡ଼ିଶା ସରକାରଙ୍କର ମନ୍ତବ୍ୟ କିମ୍ବା ଯେଉଁ ଉଦ୍ଦେଶ୍ୟ ଥାଏ ବିଲ୍ ଯାହା ସବୁ ରହିଥାଏ ସେ ସମ୍ବିଧାନ ସଭା ବୈଠକରେ ସବୁ ବିଲ୍ ଯୋଜନାର ପ୍ରସ୍ତାବ ରଖିଥାନ୍ତି ସେହି ପ୍ରସ୍ତାବକୁ ସମର୍ଥନ କରିଥାନ୍ତି ବିପକ୍ଷ ଦଳ ଯଦି ତାକୁ ସଠିକ ଲାଗୁଛି ତାହେଲେ ସେଇ ବିଲ୍ର ପ୍ରସ୍ତାବକୁ ସମର୍ଥନ ଦେଇଥାନ୍ତି ଅଥବା ସେହି ପ୍ରସ୍ତାବ ଉପରେ ଗୋଟେ ସର୍ଭେ କରି ସେହି ପ୍ରସ୍ତାବକୁ ସମର୍ଥନ ଦିଅନ୍ତି